ଆମେ ଯେମିତି ଜାଣିଛେ ଖୋର୍ଦ୍ଧା ଜିଲ୍ଲା ଭାରତର ଶେଷ ସ୍ଵାଧୀନ ଦୁର୍ଗ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଏଇଟା ଗୋଟିଏ ଜିଲ୍ଲା ଯେଉଁଟା ପୁରା ଶେଷରେ ଇଂରେଜ ମାନଙ୍କର କବଳକୁ ଯାଇଥିଲା ବହୁତ ପାଇକ ବିଦ୍ରୋହ ବହୁତ ପାଇକ ଯୋଦ୍ଧାମାନେ ଏଠି ଥିଲେ ଯେଉଁମାନେ ଇଂରେଜଙ୍କୁ ନାକେଦମ କରିଦେଇଥିଲେ କାମରେ ଆଉ ସେମାନଙ୍କର ଯୁଦ୍ଧ କରିବାର ଶୈଳୀ ସେମାନଙ୍କର ଯେଉଁ ସେମାନେ ଯାହା ଜାଣିଥିଲେ ଆଉ ତାଙ୍କ ପାଖରେ ଯେଉଁ ବିଦ୍ୟା କୌଶଳ ଥିଲା ବହୁତ ପାରଦର୍ଶିତା ଥିଲା ସେମାନଙ୍କ ପାଖରେ ଆଜିକାଲିକା ସମୟ ଠାରୁ ଏତେ ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ସେମାନଙ୍କ ପାଖରେ ଯେଉଁ ଅସ୍ତ୍ରଶସ୍ତ୍ର ଥିଲା ଭୌଗଳିକ ସ୍ଥିତି ଯେମିତି ଥିଲା ଖୋର୍ଦ୍ଧାର ଇଂରେଜମାନେ ସହଜରେ ଆ ଭିତରକୁ ପଶି ପାରିନଥିଲେ ବରୁଣେଇ ଗଡ଼ ଇଂରେଜ ମାନଙ୍କ ପାଇଁ କା ଦୁର୍ଗମ ଗଡ଼ ହୋଇଯାଇଥିଲା ଏକ ବହୁତ ବଡ଼ ଗର୍ବର କଥା ଆମ ପାଇଁ ଯେ ଆମ ଜିଲ୍ଲା ଏତେ ଡେଭଲପରେ ଥିଲା ତା ପରେ ଏଠି ଖୋର୍ଦ୍ଧା ଜିଲ୍ଲା ଗୋଟିଏ ମନ୍ଦିର ମାଳିନ ଜିଲ୍ଲା ଯେମିତି ଆପଣ ଜାଣିଛନ୍ତି ଲିଙ୍ଗରାଜ ମନ୍ଦିର ଏଠି ବହୁତ ପୁରୁଣା ମନ୍ଦିର କାହିଁକିନା ପୁରୀ କୋଣାର୍କ ସମୟରେ ଲିଙ୍ଗରାଜ ମନ୍ଦିର ଯେଉଁଠି ଭଗବାନ ଶିବଙ୍କୁ ପୂଜା କରାଯାଏ ଆଉ ବହୁତ ଭଲ ଥିଲା ସେମତି ଧଉଳିଗିରି ଯେଉଁଠି ଅଶୋକ ତାଙ୍କର ଯୁଦ୍ଧ କରିଥିଲେ ଆଉ ସେଇଟା ବି ଐତିହସିକ ଭିତ୍ତିଭୂମି କହିଲେ ଚଳେ ବୁଦ୍ଧ ଦେବଙ୍କର ସେଠି ବହୁତ ଶିଳାଲିପି ଅଛି ଅଶୋକ ନିଜେ ସେଠିକି ଆସିଥିଲେ ତେଣୁ ଖୋର୍ଦ୍ଧା ଜିଲ୍ଲାର ଇତିହାସ କହିଲେ ବହୁତ ବଡ଼